ଭାଇନା ତୁମର ଜିନିଷ ନିଅ ତୁମର କରେଣ୍ଟ ବୋର୍ଡ଼ ସୁଇଚ୍ କିଛି ବି କାମ କରୁ ନାହିଁ ଏଇଟା କ'ଣ ଫ୍ୟାନ୍ ଚଲାଇଲେ ଫ୍ୟାନ୍ ଲାଗୁ ନାହିଁ ସୁଇଚ୍ କାମ କଲେ ଭାଙ୍ଗି ଯାଉଛି ମାରିଲେ ଅନ୍ କଲେ ଇଏ ହେଇ ଯାଉଛି କ'ଣ ତୁମେ ଜିନିଷ ଦେଇଛ ଏ ସୁଇଚ୍ଟା ଦବାଇଲେ ବୋର୍ଡ଼ ଭାଙ୍ଗି ଯାଉଛି ସେଇଟା କି ବୋର୍ଡ଼ ଦେଇଛ ତୁମେ କି ଦୋକାନ କରିଛ ଇଲେକ୍ଟ୍ରି ଦୋକାନ ନା ଆଉ କ'ଣ ହଁ ସୁଇଚ୍ ସୁଇଚ୍ ବୋର୍ଡ଼ ସେ ବୋର୍ଡ଼ ଇଏ ଫ୍ୟାନ୍ ଚାଲୁ ନାହିଁ ତୁମର ଫ୍ୟାନ୍ କିସ ତୁମର ବୋର୍ଡ଼ କ'ଣ ତୁମର ବଲ୍ବ କ'ଣ ତୁମର ଜିନିଷ କ'ଣ ଏତେ ଖରାପ ଜିନିଷ ଦେଉଛ କି ପଇସା ମାହାଳିଆରେ ଆସୁଛି କି କେଉଁ ଠାରୁ ଆଣୁଛ ତୁମେ ତୁମେ ଦେଖୁନ ତୁମେ ଆଉ ଫ୍ୟାନ୍ ନେଇ ଯାଅ ମୋତେ ମୋ ପଇସା ଦେଇ ଦିଅ ହଉ ଠିକ୍ ଅଛି ଯେ ବଲ୍ବ ଜଳୁ ଜଳୁ ନାହିଁ ବୋଲି ତ ରିଟର୍ଣ୍ଣ ଦେଲି ନା ଆଉ ଜଳୁ ଥିଲେ ରିଟର୍ଣ୍ଣ ଦେଇ ଥାନ୍ତି ପୁଣି ଫ୍ୟାନ୍ ବି ସେ କାପାସିଟ୍ର୍ ଖରାପ ହେଇ ଯାଉଛି ତୁମେ ଦେଖୁନ ଫାଷ୍ଟ ବୋର୍ଡ଼ ସୁଇଚ୍ ଦେଖ ତା'ପରେ ମୋତେ କହୁନ ନାଇ ଥାଉ ତୁମ ଜିନିଷ ନେଇଯାଅ ମୋତେ ମୋ ପଇସା ଦେଇଦିଅ ତୁମେ ଜିନିଷ ଏତେ ଖରାପ ଦେଉଛ ମୋତେ ମୋ ପଇସା ଦେଇଦିଅ ରିଟର୍ଣ୍ଣ ନା ଜିନିଷ ନାଇ ମୋର ପଇସା ଦରକାର ନା ବୋଲେ ନୂଆଟେ ଦରକାର ନାଇ ତୁମେ ନୂଆ ଜିନିଷ ଦିଅ ନାଇ ବୋଲେ ମୁଁ ଯାଉଛି ମୁଁ ଯାଉଛି ମୋର ଜିନିଷ ମୋର ଘରକୁ ପଠାଇ ଦିଅ ହେଲେ ମୁଁ ଯାଉଛି ହଉ ମୁଁ ଯାଉଛି